ଗ୍ରାମୀଣ କୃଷିରେ କୁଶଳୀ ଶ୍ରମିକ ଖୋଜିବା କଷ୍ଟକର ହୋଇଗଲାଣି କାରଣ ଆଜିକାଲିର ଚାଷୀମାନେ ଶ୍ରମିକ ଉପରେ ନିର୍ଭର ନ ରହି ବିଭିନ୍ନ ପ୍ରକାରର କୃଷି ଉପଯୋଗୀ ଉପକରଣ ଯେପରିକି ଟ୍ରାକ୍ଟର ପାୱାର ଟିଲର୍ ଧାନ ରୋଇବା ମେସିନ୍ ଧାନ କାଟିବା ଯନ୍ତ୍ର ସବୁ ବ୍ୟବହାର କରୁଛନ୍ତି ତେଣୁ ଶ୍ରମିକମାନେ ବା କୁଶଳୀ ଶ୍ରମିକମାନେ ଆଜିକାଲି ଆଉ ଉପଲବ୍ଧ ହେଉନାହାଁନ୍ତି ଆଜିକାଲି ଦିନମଜୁରିଆମାନଙ୍କ ପାଇଁ ବର୍ତ୍ତମାନର ମଜୁରୀ ଦର ରହିଛି ତିନି ଶହ ପଚାଶ ଟଙ୍କା